ଆମେ ଆମର୍ ଅଞ୍ଚଳରେ ସମ୍ବଲପୁରୀ ଶାଢ଼ୀ ବନସୁଁ ବଟ୍ ଆମେ ପୋଷାକ ମଧ୍ୟ ବନବାରିକି ଚେଷ୍ଟା କରୁଛୁଁ ଆମର ସବୁଥିରୁ ମେନ୍ ଜିନିଷ ହେଲା ଶାଢ଼ୀ ବୁବାର୍ ସମ୍ବଲପୁରୀ ଶଢ଼ୀ ଆମେ ବୁନସୁଁ ଆଉ ବୁନି କରିରି ଆଉ ଜଣକୁୁ ଦେଶୁଁ ଆମର ଦେଶରେ ସମ୍ବଲପୁରୀ ଶାଢ଼ୀ ହିଁ ବହୁତ ଫେମସ୍ ଅଛେ ଆଉ ଆମ ସମ୍ବଲପୁରୀ ଶାଢ଼ୀର ବହୁତ ନାଁ ଅଛେ ସମ୍ବଲପୁରୀ ଶାଢ଼ୀ ହେଲେ ଆମର ଅଞ୍ଚଳରେ ବହୁ ସବୁତ ଜାଗାରେ ଜାଉସନ୍ ଯେନ୍ଟାକି ସମ୍ବଲପୁରୀର ନାଁ ବଉଛେ ଆଉ ସମ୍ବଲପୁରୀ ଶାଢ଼ୀ ବୁନିିକରି ହିଁ ଆମେ ଆମର ଯ ଯିବା ଆସ କରସୁଁ ମେ ବେପାର ଜିନ୍ଟା ପସା ପତ୍ରର ଆଉ ସମ୍ବଲପୁରୀ ତ ଆମର୍ ଗର୍ବରେ ସମ୍ବଲପୁର ଜିଟା ସମ୍ବଲପୁରୀ ବିଷୟ ତ ଆଉ କାଣାକହାମୀ ସମ୍ବଲପୁରୀ ତ ସମସ୍ତେ ଜାନଣିଛନ୍ ସମ୍ବଲପୁର ବି ଶାଢ଼ୀ ଗୋଟେ ଯେନ୍ତା ଜିନି ଦଏ ଆମ ନିଜେ ହାତ ଆମର ନିଜର ହାତରେ ତିଆରି କରୁସୁଁ ନିଜ ହାତ ମନା ନିକିରି ଆଉ